ଡକ୍ଟର୍ ସାର୍ ନମସ୍କାର ସାର୍ ମୁଁ ତାଳବଣିରୁ କହୁଛି

ତାଳବଣି ଗ୍ରାମପଞ୍ଚାୟତରୁ କହୁଥିଲି ସାର୍ ମୋର ଜ୍ୱର ହେଲା ଏଇ ପାଞ୍ଚ ଦିନ ହେଲା ଏଇ କମୁନି ଆଜ୍ଞା ସାର୍ ଏଇ ଗାଁ ପାଖରେ କ୍ଲିନିକ୍ଟେ ଥିଲା ସେଇଠୁ ଆଣିକି ମେଡ଼ିସିନ୍ ଖାଇଥିଲି ଯେ କାମ କରୁନି ମେଡ଼ିସିନ୍ ଇଏଗୁଡ଼ା ଆଜ୍ଞା ଟିକିଏ ଟିକିଏ ଥଣ୍ଡା ହୋଇଛି ସାର୍ ନାଇଁ ଟ୍ୟାପ୍ ପାଣି ଗାଧେଇ ପଡ଼ିଲି ତ ସେଥି ପାଇଁ ଥଣ୍ଡା ହୋଇଛି ନା ରାତିକୁ ରାତି ରାତି ଜ୍ୱର ଆସୁଛି

ଆଜ୍ଞା ଆଜ୍ଞା କେଉଁ ଟେଷ୍ଟ୍ ଦରକାର କ'ଣ ଅଛି କି ସାର୍ କେତେବେଳକୁ ଆପଣ ଆସିବେ ସକାଳ ସାଢ଼େ ସାତଟାରେ ଆସିବେ ଆଉ ଟେଷ୍ଟ୍ କ'ଣ ଦରକାର କି

ହଉ ମୁଁ ଯିବି ଆଉ ସାଢ଼େ ସାତଟା ବେଳକୁ ପହଞ୍ଚିବି ଯାଇକି ଆଉ ଆଜ୍ଞା ଟେଷ୍ଟ୍ କଲା ପରେ ରିପୋର୍ଟ୍ ଆସିଲା ପରେ ସବୁ ଜଣା ପଡ଼ିଯିବ ଟି

ଆଜ୍ଞା

ଆଜ୍ଞା ସାର୍ ଏବେ ଯେଉଁ ମେଡ଼ିସିନ୍ଟା ମୁଁ ଏବେ ଖାଉଛି ଆମ ପାଖ ଗାଁରୁ ଆଣିକି ମେଡ଼ିସିନ୍ ଷ୍ଟୋର୍ରୁ ସେ ମେଡ଼ିସିନ୍ଟା ଏବେ ମୁଁ କଣ୍ଟିନ୍ୟୁ କରିବି ନା କରିବିନି ଆଜ୍ଞା ଆଜ୍ଞା

ସାର୍ ସବୁ ଜଣା ପଡ଼ିଯିବଟି ସାର୍ ସବୁ ଜଣା ପଡ଼ିଯିବଟି ଆଉ କିଛି ଅସୁବିଧା ରହିବନି ତ

ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆସିଥିବେ ତ ଆଜ୍ଞା

ହଉ ସାର୍ ମୁଁ ରଖୁଛି କାଲି ଯିବି କ୍ଲିନିକ୍ଠିକି ଆପଣଙ୍କୁ ଦେଖା କରିବା ପାଇଁ ଆଉ ସାର୍ ନମସ୍କାର ରଖୁଛି